ଆମେ ଯେହେତୁ ଶିକ୍ଷା ଭିତରେ ଯୋଡ଼ିହୋଇଛେ ଆଜିକା ବେଳରେ କମ୍ପୁଟର୍ ଓ ମୋବାଇଲ୍ର ବହୁ କିଛି ଉନ୍ନତମାନର ହୋଇଛି ଓ କମ୍ପୁଟର୍ ବେଳରେ ଆଜିକା ବେଳରେ ଡିଜିଟାଲ୍ ଇଣ୍ଡିଆ ଯୋଗୁଁ ଆମ ବହୁ କାର୍ଯ୍ୟ ବି ସଫଳ ତ ହେଉଛି ବହୁ ଉପକୃତ ବି ହେଉଛି ଆଉ ତେଣୁ କମ୍ପୁଟର୍ ଶିକ୍ଷାରେ ତ କିମ୍ବା ମୋବାଇଲ୍ରେ ବହୁତ ଜିନିଷ ଶିଖିପାରୁଛେ ବହୁତ ନୂତନ ନୂତନ କାର୍ଯ୍ୟରୁ ଆମେ ଜାଣିପାରୁଛୁ ଇଏ କରି ସାରି ସବୁ ଜିନିଷ ରଖିପାରୁଛୁ